ବଗିଚାରେ ବହୁତ ପ୍ରକାର ଫୁଲ ଗଛ ଫଳ ଗଛ ଏଇ ସବୁ ଲଗା ହୋଇଛି ଫୁଲ ଗଛ ହେଲା ମନ୍ଦାର ଗେଣ୍ଡୁ ମଲ୍ଲି ଟଗର ଚମ୍ପା ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାହୋଇଛି ଫଳ ହିସାବରେ ଆମ୍ବ ପଣସ ନଡ଼ିଆ ସପୁରି ବେଲ ବିଭିନ୍ନ ପ୍ରକାର ଏଇ ଫଳ ଗଛ ସବୁ ଲଗା ହୋଇଛି ସେ ଫୁଳକୁ ଆମର ଯେତିକି ଘର ଦରକାର ଫୁଲ ତାକୁ ରଖିକି ବାକି ଫୁଲ ନେଇକି ବିକ୍ରି କରି ଦେଉ ମାର୍କେଟରେ ସେଥିରୁ କିଛି ପଇସା ମିଳେ ଆଉ ଫଳ ଘରେ ଏ ତ ଯାହା ଠାକୁରଙ୍କ ପୂଜା ହୁଏ ଘରେ ଖାଇବା ପାଇଁ କିଛି ଫଳ ରଖାଯାଏ ବାକି ଫଳ ନେଇକି ମାର୍କେଟରେ ବିକ୍ରି କରାଯାଏ ସେଥିରୁ ବି କିଛି ପଇସା ଇନକମ ହୁଏ ଯେଉଁ ପଇସାରେ କି ଆମେ ଚଳୁ ଆମେ ଆର୍ଥିକ ସ୍ୱଚ୍ଛଳ ଆମର ଟିକେ ହୁଏ ସେଥିରେ ଆଉ ଆମେ